ଆମର୍ ବୌଦ୍ଧ୍ ଡିଷ୍ଟ୍ରିକ୍ଟ୍ର ନା ବୌଦ୍ଧ୍ କେମିତି ହେଲା ମୁଇଁବି ନାଇଁ ଜାନି ହେଲେ ଆଗ ବହୁତ ଏନ୍ତା ଅସୁବିଧା ହୋଉଥିଲା ଯିବାର୍ ଲାଗି ରାସ୍ତାବି ନାଇଁ ଥାଇ ଏବେତ ରାସ୍ତା ବନିଗଲା ଏନ୍ ଏଚ୍ ହେଇ ଯାଇଛେ ସବୁଆଡୁ ଯିବାର୍ଲାଗି ରାସ୍ତା ହେଇଛେ ଆଗ ଯେତ୍କି ତାମାନେ ଗଛ ଗଛ ବହୁତ୍ ଲାଗିଥିଲା ରୋଡ଼୍ ସାଇଡ଼୍ରେ ଏବେ ରୋଡ଼୍ବି ବହୁତ୍ ଚଉଡ଼ା କାଲେନ ଯିବା ଆସ୍ବା ଲାଗି ବହୁତ୍ ସୁବିଧା ହୋଉଛେ ବସ୍ ଷ୍ଟାଣ୍ଡ୍ ବି ଭଲ୍ ଅଛେ ଆଉ ବୌଦ୍ଧ୍ରେ ହସ୍ପିଟାଲ୍ ବି ନାଇଁ ଥାଇ ଯିବା ଆମ ହସ୍ପିଟାଲ୍କେ ଗଲେ ସୋନ୍ପୁର୍ ଯାଉଥିନୁ ଏବେ ବୌଦ୍ଧ୍ରେ ହସ୍ପିଟାଲ୍ ବନିଚେ ସୁବିଧା ହୋଉଚେ ହସ୍ପିଟାଲ୍ ଯିବାର୍ ଲାଗି ବି ତାପଛେ ଏହାଛେନ୍ ଟ୍ରେନ୍ ଲାଇନ୍ ବି ଆସୁଛେ ବୌଦ୍ଧ ଡିଷ୍ଟ୍ରିକ୍ଟ୍ରେ ମନ୍ଦିର୍ମାନେ ବି ଅଛେ ଯେନ୍ତାକି ଅମର୍ଟା ସମଲେଇ ସମଲେଇ ମନ୍ଦିର୍ ଚାରିଶମ୍ଭୁ ରାମେଶ୍ୱର୍ ମନ୍ଦିର୍ ବୈଷ୍ଣବ ମନ୍ଦିର୍ ଶିବ ମନ୍ଦିର୍ ଇସବୁ ମନ୍ଦିର୍ମାନେ ଅଛେ ସମସ୍ତେ ପୂଜା କରସନ୍ ଯାଇକି